ଛବିଶ ଜାନୁଆରୀ ଦୁଇ ହଜାର ତିନି ପନ୍ଦର ଅଗଷ୍ଟ ଦୁଇ ହଜାର ସତର ଏକ ମେ ଦୁଇ ହଜାର ପାଞ୍ଚ ଚଉଦ ମାର୍ଚ୍ଚ ଦୁଇ ହଜାର ତେର ପନ୍ଦର ଜୁଲାଇ ଦୁଇ ହଜାର ସତର